ହଁ ମୁଁ ଗୋଟେ ଚାଷୀ ମୁଁ ସାଧାରଣତଃ ବହୁତ ପ୍ରକାର କୁକୁଡ଼ା ଏବଂ ବହୁତ ପ୍ରକାର ଚାଷ କରେ ଯେମିତି ଗାଈ ଗାଈ ବି ବହୁତ ପ୍ରକାର କୁକୁଡ଼ା ବି ବହୁତ ପ୍ରକାର ଦେଖିବାକୁ ଗଲେ କୁକୁଡ଼ା ମୁଁ ଯେଉଁ ପାଳନ କରୁଛି ବତକ ପାଳନ କରୁଛି କୁକୁଡ଼ା ଦେଶୀ କୁକୁଡ଼ା ଯେଉଁ ବ୍ରଏଲର କୁକୁଡ଼ା ଲେୟର୍ କୁକୁଡ଼ା ଏବଂ ମୁଁ ସେଇ ଚାଷ କରିକି ବହୁତ ରୋଜଗାର ପାଉଛି ବହୁତ ଅଧିକ ଦାମରେ ବିକ୍ରି କରି ଲାଭ ପାଉଛି ଆଉ ମୋର ବ୍ୟବସାୟିକ ବହୁତ ସୁନ୍ଦର ଭାବରେ ଚାଲିଛି ମୋ ପାଖରେ ଗାଈ ମଧ୍ୟ ଅଛି ଜର୍ସି ଗାଈ ଦେଶୀ ଗାଈ ସିନ୍ଧି ଗାଈ ଜର୍ସିି ଗାଈରୁ ମୁଁ ପ୍ରତିଦିନ ଦଶରୁ କୋଡ଼ିଏ ଲିଟର କ୍ଷୀର ବାହାର କରୁଛିି ଏବଂ ସେଇ ପଇସାରୁ ଦାନାକୁଣ୍ଡା ଦେଇକି ମଧ୍ୟ ମୁଁ ରୋଜଗାର କରୁଛି